ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି କି ମୁଁ ପ୍ରଭାସିନୀ ମିଶ୍ର ବୃନ୍ଦାବନପୁରରୁ କହୁଛି ଏବେ ମୁଁ ଯେଉଁ କ୍ୟାବ ଟିରେ ଯାଇଥିଲି ସେଇଠି ମୋର ମୋବାଇଲ ଫୋନଟି ଛାଡ଼ି ଆସିଛି ଦୟାକରି ଆପଣ ଟିକିଏ ସେ ଗାଡ଼ିଟିକୁ ଠାବ କରି ମୋର ଛାଡ଼ିଆସିଥିବା ଜିନିଷଟି ଫେରାଇ ଦେଲେ ଭଲ ହୁଅନ୍ତା ହେଉ ରଖୁଛି ଧନ୍ୟବାଦ